ଆମ ଭୁବନେଶ୍ଵରରେ ଶିକ୍ଷା ନିଯୁକ୍ତି ଏବଂ ନେତୃତ୍ୱ ଦୃଷ୍ଟିରୁ ଜିଲ୍ଲାରେ ଅନେକ ଯୁବମାନେ କାମ କ୍ଷେତ୍ରରେ ଅନେକ ସମ୍ମୁଖୀନ ହେଉଛନ୍ତି ସେ ବହୁତ ଉଚ୍ଚ ଶିକ୍ଷା ଲାଭ କରୁଛନ୍ତି କିନ୍ତୁ ତାଙ୍କ ପାଇଁ କାମ କରିବା କିଛି ସରକାରୀ ଚାକିରି ନାହିଁ ତାଙ୍କୁ ମିଳୁନି ଯୁବ ବିକାଶ ହେବ କେମିତି ସେମାନଙ୍କ ପାଇଁ ଯଦି ତାଙ୍କର ବିକାଶ ଲାଗି କାମ କରିବା ପାଇଁ ସରକାରୀ ବେସରକାରୀ ଚାକିରି ଯଦି ସରକାରଙ୍କ ତରଫରୁ ମିଳନ୍ତା ତା'ହେଲେ ଭଲ ହୁଅନ୍ତା